ଗଛ ଲଗେଇବା ପାଇଁ ହେଲେ ସାଧାରଣତଃ ଆମର ଉର୍ବର ମାଟି ବ୍ୟବହାର କରିଥାଉ ଆଉ ଆଉ ଗଛରେ କୌଣସି ସାର ଆମେ ବ୍ୟବହାର କରୁନୁ ଏଥିରେ ଆମେ ଜୈବିକ ଜୈବିକ ସାର ଖତ ଆଉ ଆମର ଇଏ ସାର ୟୁରିଆ ସାର ଦେଇଥାଉ ଏଥିରେ ଆମେ ଗଛ ଲଗାଇଲେ ଆମର ବାୟୁ ପ୍ରଦୂଷଣ କମ୍ ହୋଇଥାଏ ଆଉ ଗଛ ସାଧାରଣତଃ ଲଗାଇବା ପାଇଁ ଆମେ ଆମ ବହୁତ ପ୍ରକାର ଲଗେଇଥାଉ ଆଉ ଗଛ ଆମକୁ ଜଙ୍ଗଲ ବି ସୁରକ୍ଷା କରିଥାଉ ଗଛ ଆମେ ବହୁତ ପ୍ରକାର ଗଛ ଲଗେଇଥାଉ ଶାଳ ଗଛ ପିଜୁଳି ଗଛ ଆମ୍ବ ଗଛ ଇତ୍ୟାଦି ସବୁ ଗଛ ଲଗେଇ ଥାଉ ଗଛ ଲଗେଇଲେ ଆମର ତ ହୁଏ